ଆମ ଅଞ୍ଚଳରେ ବହୁତଗୁଡ଼ିଏ ପର୍ଯ୍ୟଟନ ସ୍ଥାନ ଅଛି ଯେଉଁଠିକୁ ବହୁତ ଟୁରିଷ୍ଟମାନେ ଆସନ୍ତି ତ ସେମାନେ ଆସିବା ଫଳରେ ବହୁତ ଭଲ ଥାଏ ଯେମିତିକି ଏଇଠି ଗୋଟିଏ ଚା' ଦୋକାନ ଅଛି କି ପାନ ଦୋକାନ ଅଛି କି ଗୋଟିଏ ରେଷ୍ଟୁରାଣ୍ଟ ଅଛି ତ ସେମାନେ ସେଠୁ କିଣିକି କିଛି ଖାଇବେ ନା ତ ସେଥିପାଇଁ ସେଇଟା ଗୋଟିଏ ଭଲ ନିଯୁକ୍ତି ମାନେ ଗୋଟିଏ ସୁଯୋଗ ତା'ପରେ ଅଧା ଅଛନ୍ତି ଯେମିତିକି ସେମାନେ ଆସିଲା ସମୟରେ କିଛି ଠକାମିର ଶିକାର ହୋଇଥାନ୍ତି ଯଦି ଗୋଟିଏ ଚା' ବାଲା ତାଙ୍କୁ ଦଶ ଟଙ୍କା ଜାଗାରେ କୋଡ଼ିଏ ଟଙ୍କା ତାଙ୍କଠୁ ନେଇଯାଇଛି ତ ଏଇଟା ଗୋଟିଏ ଖରାପ ମାନେ ନିଯୁକ୍ତି ତ ସେଥିପାଇଁ ସବୁବେଳେ କେମିତି ଭଲ ହେବ ତ ଜଣେ ଦୂର ଯାତ୍ରା କରିକି ଆସିଛି ତ ତାଙ୍କୁ ନ ଠକି ତାଙ୍କୁ ଭଲ ଭାବରେ ତାଙ୍କୁ ବ୍ୟବହାର ସ୍ଵରୂପ ତ ତାଙ୍କୁ ସାହାଯ୍ୟ କରିବା ଦରକାର